ହଁ ମୁଁ କିଛି ରାଜନୈତିକ ନେତାଙ୍କୁ ଜାଣିଛି ଯିଏକି ଆମର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଉଛନ୍ତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସେ ବହୁତ ଭଲ ତାଙ୍କର ବାପା ବିଜୁ ପଟ୍ଟନାୟକ ସେ ବି ବହୁତ ଭଲ କାମ କରିଛନ୍ତି ଦେଶରେ ଆମର ରାଜ୍ୟରେ ବହୁତ ସୁବିଧା ବି ଦେଇଛନ୍ତି ଲୋକମାନଙ୍କୁ ଯେଉଁଥିରେକି ଆମର ଲୋକମାନେ ସୁବିଧା ପାଇପାରୁଛନ୍ତି ଗାଁ ଗାଁମାନଙ୍କରେ ବି ବହୁତ ସୁବିଧା କରିଛନ୍ତି ଯେମିତି ବିଜୁଳିର ଆଉ ପାଣି ଯେଉଁ ପାଇପ୍ ଯୋଗାଣ କରିଛନ୍ତି ଘର ଘରକୁ ଆଉ ସ୍ମାର୍ଟ କାର୍ଡ଼ ଆଉ ଶିକ୍ଷାରେ ମଧ୍ୟ ଆଗୁଆ କରିଛନ୍ତି ସ୍କୁଲ୍ରେ ମଧ୍ୟ ନୂତନ ଭାବରେ ତିଆରି କରି ଶିକ୍ଷକମାନଙ୍କୁ ଯୋଗାଇ ଦେଉଛନ୍ତି ଆଉ ମେଡ଼ିକାଲର ଆମ୍ବୁଲାନ୍ସ ଆଉ ମଧୁବାବୁ ପେନସନ୍ କାଳିଆ ଯୋଜନା ଏସ୍ଏଚ୍ଜି ଗ୍ରୁପ୍ ମା'ମାନଙ୍କୁ ଲକ୍ଷେ ଟଙ୍କା ଦେଇକିନା ବିନା ଋଣରେ ସେମାନଙ୍କୁ ସହାୟତା ରାଶି ପ୍ରଦାନ କରିଛନ୍ତି ଯେଉଁଥିରେକି ଲୋକମାନେ ବ୍ୟବସାୟ କରି ବହୁତ ପଇସା ପାଇପାରିବେ ଶହେ ଆଠ ଆମ୍ବୁଲାନ୍ସ ବି ଯୋଗାଇ ଦେଇଛନ୍ତି ମୋ' ମୋ' ସେବା ମୋ' ବସ୍ ବି ପ୍ରଚଳନ କରିଛନ୍ତି ଯେଉଁଥିରେକି ସବୁ ଲୋକ କମ୍ ପଇସାରେ ଗରିବ ଲୋକ ହେଉ କି ଧନୀ ଲୋକ ହେଉ ସେମାନେ ସବୁ ଯାଇପାରିବେ ସୁବିଧାରେ ବହୁତ ରାସ୍ତା ଆଉ ଶିକ୍ଷା କ୍ଷେତ୍ର ବି ଆଗୁଆ ନେଇଛନ୍ତି ଯେଉଁଥିରେକି ଆମର ଛାତ୍ରଛାତ୍ରୀମାନେ ପଢ଼ିବା ପାଇଁ ସୁବିଧା ପାଇଛନ୍ତି ଅପରାଜିତା ଷଡ଼ଙ୍ଗୀ ଯିଏ ବିଜେପିର ଭୁବନେଶ୍ୱରର ସାଂସଦ ସେ ମଧ୍ୟ ଭୁବନେଶ୍ୱରରେ ବହୁତ ଉନ୍ନତି ଓ ବିକାଶ ପଥରେ ଆଗେଇ ନେଇଛନ୍ତି ଆଉ ଲୋକମାନଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି